ଓଡ଼ିଶା ଆଧୁନିକ ଦୁନିଆରେ ଓଡ଼ିଆ ଭାଷା ପ୍ରଚଳିତ ହେବା ଦରକାର୍ କାହିଁକିନା ଏବେ ଆଧୁନିକ ହିସାବରେ ସବୁବେଳେ ଇଂଗ୍ଲିଶ୍ ଚାଲୁଛି ଇଂଗ୍ଲିଶ୍ ମିଡ଼ିଅମ୍ ଇଂଗ୍ଲିଶ୍ ଇଂଗ୍ଲିଶ୍ ପଢ଼ାପଢ଼ି ସବୁ ଲୋକ୍ ଖାଲି ଇଂଗ୍ଲିଶ୍ନେ ପିଲା ଛୁଆକେ ବି ଇଂଗ୍ଲିଶ୍ ମିଡ଼ିଅମ୍ନେ ଦେମୁ ବୋଲି କହୁଛନ୍ ଓଡ଼ିଆ ଚାଲିଥିତା ବେଲେ ବୁଢ଼ାବୁଢ଼ୀ ଲାଗି ବି ସୁବିଧା ହେତା ହୁଁ ଆଗ କାଲେ ଖାଲି ଓଡ଼ିଆ ଆମେ ପଢ଼ୁଥିଲୁଁ ଇଂଗ୍ଲିଶ୍ ନାଇ ପଢ଼ାଯାଉଥାଇ ଏଥିର୍ଲାଗି ଏବେ ଆଗର୍ ଲୋକ୍ମାନେ ଇଂଗ୍ଲିଶ୍ ନା କେନ୍ତାକିନା ଏବେ ବୁଝି ପାର୍ବେ ଓଡ଼ିଆ ପ୍ରଚଳିତ ହେଲେ ସିନା ବୁଢ଼ାବୁଢୀ ଟାଇମ୍ ନେବେ ଓଡ଼ିଆ କହିଲେ ବୁଝିପାର୍ବେ ଏବେ ତ ସେ ଲୋକ୍ ଇଂଗ୍ଲିଶ୍ ପଢ଼୍ବେ ବେଲେ ବୁଝି ନାଇ ପାର୍ବେ ପିଲା ଛୁଆ ନାଇ ଇଂଗ୍ଲିଶ୍ ବୁଝିପାର୍ବେ ଆଉ ଲୋକ୍ ତ ବୁଝି ନାଇପାରନ୍ ହେଲେ ସେଥିର୍ଲାଗି ଓଡ଼ିଆ ଓଡ଼ିଆ ଭାଷା ପ୍ରଚଳିତ ହେବା ଦର୍କାର୍ ଓଡ଼ିଶା ଭାଷା ପ୍ରଚଳିତ ହେବା ଦରକାର୍ କାହିଁକିନା ବୁଢ଼ାବୁଢ଼ୀ ଏନ୍ତା ଲୋକ୍ ବଡ଼୍ ଲୋକ୍ମାନ୍ଙ୍କେ ସୁବିଧା ହେବେ ଓଡ଼ିଆ ବୁଝି ପାର୍ବେ ଓଡ଼ିଆ ଭାଷା ପ୍ରଚଳିତ ହେବା ଦରକାର୍ ଆଉ ଆଉ କିଛି ଲୋକ୍ମାନେ ହେନ୍ତା କଲେଜ୍ ସ୍କୁଲ୍ମାନେ ବି ଓଡ଼ିଆ ଭାଷା ଲାଗି ଯାଇ ନାଇ ପାର୍ବାର୍ ଇଂଗ୍ଲିଶ୍ ଲାଗି ଯାଇ ନାଇ ପାର୍ବାର୍ ଓଡ଼ିଆ ଭାଷା ସେ ଲୋକ୍ ପଢ଼ି ପାର୍ତେ ଆଗ୍କେ ବଢ଼ି ପାର୍ତେ ଭଲ୍ କିନା ରହି ପାର୍ତେ ପ୍ରଚଳିତ୍ ହେଇ ପାର୍ତା ବେଲେ